ଚଉଦ ଡିସେମ୍ବର ଉଣେଇଶ ଶହ ଅଶୀ ତେର ଜୁଲାଇ ଅଠର ଶହ ସତୁରି ଉଣେଇଶି ଜାନୁଆରୀ ଦୁଇ ହଜାର ପାଞ୍ଚ ପଚିଶି ମାର୍ଚ୍ଚ ଅଠରଶହ ନବେ ତିରିଶି ଫେବୃଆରୀ ଦୁଇ ହଜାର ନଅ